ହଁ ମ୍ୟାଡମ୍ ହଁ ଅଛି ବେପାର ପୁରା ମାନ୍ଦା କିଛି ବିକ୍ରି ନାହିଁ ହୋ ଗୋଟେ ଦୋକାନ ଥିଲା ଯେ ବହୁତ ଭଲ ସେ ଚାଲୁଥିଲା ଏଇ କ୍ଷଣି ଯାହା ଯାହା ଦୋକାନ ହୋଇଗଲାଣି ଏଠି ବୋଲେ ଦୁକାନକେ ନେଇ ଚାଲିବା ପଇସା ବା ନାଇ ହେବା ହେନ୍ତି ଆପଣ ତ ଆଗରୁ ବେଙ୍ଗଲୋର ସୁରଟ୍ରେ ରହୁଥିଲେ ସେନ ଗୋଟେ ଭଲ ଜାଗା କ'ଣ ଯିବିଁ ମୁଁ ହେମିତି ଯିବି

ହୁଁ

ହୁଁ ହୁଁ ସେଠି ଗୋଟେ ଚାଉମିନ୍ର ରେଟ୍ କେତେ କି ଶହେ ଟଙ୍କାର ଏଠି ତ ତିରିଶ ଟଙ୍କା ଆଉ ହଁ ସେଥିପାଇଁ ବି ଆଉ ଏଠି ବହୁତ ଭିଡ଼ ଦୋକାନ ବି ଓପନ୍ ହେଲାନା ନାଇ ଏହିକ୍ଷଣି ସେତେବେଳେ ଗୋଟେ ଦୋକାନ ଥୁଲା ଆଗେ ସେତେବେଳେ ଗୋଟେ ଦୁକାନ ବୋଲି କି ସମସ୍ତେ ଯାଉଥିଲେ ଏଇକ୍ଷଣି ଯାହା ଯାହା ଦୋକାନ ହୋଇଗଲାଣି ନା ଯୋଉଟା ସେମାନଙ୍କୁ ପସନ୍ଦ ଲାଗିବ ସେମିତି ଯିବେ ଆଉ ହୁଁ ପଇସା ପତ୍ର ବି ଅସୁବିଧା ହେଉଛି ଘରେ ଚଳିବା ଲାଗି ଘରେ ବି ନାଇ ଆଉ ପଇସା ଭଲ ଜାଗାଟେ ଟିକେ ଦେଖ ଯେ ଯିବି ଆଉ ହଉ ଆଉ ସେ ସେଠିକାର ଚାଉମିନ୍ ଭଲ ଲାଗେ ନା ଏଠିର ହୁଁ ଚଳିବ ତା ସାଙ୍ଗେ ଭଲ ଦେଖିବା ଏଇନେ ବି ତ ବହୁତ ଏଇନେ ତ ବହୁତ୍ ସାରା ଦୋକାନ ଥିବ ନି ହୁଁ ଭଲରେ ଯଦି ତିଆରି କରା ହେଲା ସେମାନଙ୍କୁ ଯଦି ଭଲରେ ବ୍ୟବହାର ଜଣା ଗଲେ ତ ସେମାନେ ଆମ ନିକେ ଆସିବେ ଆଉ ଆଉ ହଉ ସିନା ଦେଖିବେ ଭଲ ଜାଗାଟେ ଆଉ ଯିବି ମୁଇଁ ହେ କମ୍ ପଇସାରେ ଦେଖିବେ ଯଦି ଜହୁଁ ପଇସା ନେଇ କି ଯିବେ ଯଦି ସେତିକି ଦୂର ଯାଇକିରି ବି ଜାଗା ଦେଖିବା ଲାଗି ତ ବହୁତ ଖର୍ଚ୍ଚ ହେବ ନା ସେଥିଲାଗି ବୋଲି କିରି ତୁମେ ଦେଖି ଦିଅ ଭଲ ଜାଗାଟେ ଯେ କହିବ ବୋଲେ ମୁଁ ଯିବି ଆଉ ସବୁ ଏକା ଥରେ ଗଲେ

ହଉ ଆଜ୍ଞା ଆଉ କିଛି ନାଇ ଆଉ କିଛି ନାଇ ମ୍ୟାଡମ୍ ରହୁଛି